ହଁ ପଶୁ ଉପାଦାନ ନୀତି ନିୟମ ଅନେକ ପ୍ରକାରର ଅଛି ଏଇ ଆମର ପଶୁ କଲ୍ୟାଣ ଆଇନି ପରିବେଶ ସୁରକ୍ଷା ଆଇନି ଏମିତି ଅନେକ ପ୍ରକାରର ଅଛି ଆଉ ବାକି ପଶୁପାଳନ କଲେ ବହୁତ ଲାଭଦାୟକ ପାଳନ ଏଇଟା ପଶୁମାନଙ୍କୁ ପାଳନ କରିବ ଗୋ ପାଳନ ଛେଳି ମେଣ୍ଢା କୁକୁଡ଼ା ବତକ ଏଇ ସବୁ ଚାଷ କରି ଲୋକମାନେ ଭଲ ପ ଦୁଇ ପଇସା ରୋଜଗାର କ୍ଷମ ହେଇପାରୁଛନ୍ତି ତେଣୁ ସରକାର ବି ଲୋକମାନଙ୍କୁ ଏହି ପଶୁ ଚାଷ କରିବା ପାଇଁ ବହୁତ ପ୍ରକାରର ଲୁନୁ ଫୁନୁ ସାହାଯ୍ୟ ଦଉଛନ୍ତି ବ୍ୟାଙ୍କରୁ ଲୁନ କରାଇଦଉଛନ୍ତି ଏଇ ସବୁ ଆଉ ଏଇ ପଶୁ ଚାଷ ବିଷୟରେ ଖବର କାଗଜ ମାନଙ୍କରେ ବହୁତ ପ୍ରକାରର ନେଖା ନେଖି ବାହାରେ ତାକୁ ପଢ଼ିକି ଜାଣୁ ଆଉ ଏ ବିଷୟରେ ଆମର ଏଇ ପିଲାମାନେ ଏଇ ମୋବାଇଲି ଫୋନୁରେ କ'ଣ ୟୁଟୁବ ୟୁଟୁବୁରେ ସବୁ ଦେଖିକି ଲୋକମାନଙ୍କୁ କୁହନ୍ତି ଆମ ମାନଙ୍କୁ କୁହନ୍ତି କେମିତି କ'ଣ କରିବ ତାର ଯତ୍ନ କେମିତି ନବ ତାକୁ ବିକ୍ରି କେମିତି କରିବ ସରକାରୀ ଲୋକମାନେ ବି ଯେଉଁ କୁକୁଡ଼ା ଦିଅନ୍ତି ସେଇ ଚାଷ କରି କୁକୁଡ଼ା ବଡ଼ ହେଲା ପରେ ସେଇମାନେ ହିଁ କିଣିକି ନିଅନ୍ତି ବାହରେ ବିକ୍ରି ନାହିଁ ତେଣୁ ଭଲ ଦୁଇ ପଇସା ରୋଜଗାର ହୁଏ ଆଉ